ହ୍ୟାଲୋ ଆଜ୍ଞା ଆପଣ କିଏ କହୁଥିଲେ ଆଜ୍ଞା ହଁ ଆଜ୍ଞା ମିଳି ପାରିବ ପ୍ଳେଟ୍ ହେଉଛି ତିରିଶ୍ ଟଙ୍କା ଲେଖାଁ

ଛଅଟା ବରା

ଆଜ୍ଞା ଆପଣ ଯେଉଁଦିନ ଦରକାର ଆପଣ ତା' ପୂର୍ବଦିନ ଆମକୁ କହିଦେବେ ଆମେ ସେଇଟା ଆପଣ ଯେଉଁଦିନ ଦରକାର ଆମେ ସେଇଦିନ ଦେଇଦେବୁ ଆପଣ ଯଦି ଅଧିକ ନେଇ ପାରିବେ ଆମେ ତାହେଲେ କମ୍ କରିବୁ ରେଟ୍ ଟିକିଏ ଆଜ୍ଞା ରେଟ୍ ଟିକିଏ କମ୍ ହବ ମୁଁ ଏଥିରେ ପାମ୍ପଡ଼ ପଡ଼ିଛି କାକୁଡ଼ି ସେଉ ଏ ସବୁ ଆହୁରି ଆଜ୍ଞା ଆପଣ କହିଦେଲେ ଆମେ ତା' ଆମେ କରିକି ନେଇକି ଆପଣଙ୍କ ଘରେ ଦେଇଦେବୁ ଆପଣ ଟିକିଏ ତା' ପୂର୍ବଦିନ ପୂର୍ବଦିନ କହିଲେ ଆମେ ଦେଇଦେବୁ କାହିଁକିନା ସେଇଟା ମୁଁ ନିଜେ କରେ ଆମ ବାହାର ଲୋକ କେହି କରନ୍ତିନି

ନାଇଁ ନାଇଁ ଆମ ଘରଠି ଆସିକି ନେଇଯିବେ ଆମେ ତ ରୋଡ଼ରେ ବିକୁଛୁ ଆମେ କ'ଣ ସେଇଟା ଆମେ ଯାହା ନେଇଥିବୁ ଆମରି ଲୋକମାନଙ୍କ ସାଙ୍ଗରେ ଆମମାନଙ୍କ ପାଇଁ ନେଇଥିବୁ ନା ଆପଣ ଯେତିକି ତୁମର ଦରକାର ଯେତିକି ପ୍ଳେଟ୍ ଆମେ ସେତିକି ପ୍ଳେଟ୍ କହିଲେ ତା' ପୂର୍ବଦିନ ଆମେ ତିଆରି କରିଦେବୁ ଆପଣ ନେଇଯିବେ ଆମର ବାସି ବାସି ଜିନିଷ ବି କିଛି ଦିଆ ହୁଏନି

ନା ନା ନାଇଁ ଆମର ଜଣେ ଯିବେ ସେଠି ଆପଣ ତ ବନେଇପାରିବେନି ଏତେ ନା ଜଣେ ମୁଁ ନିଜେ ଯାଇକି ସେଠି ଯାହାକୁ ଯାହା ଦରକାର ମୁଁ ଦେଇ ଦେଇଦେବି ବନେଇକି

ଏ ଖାଲି ଯେବେ ନେବେ ତା' ପୂର୍ବରୁ ଆମକୁ ଟିକେ ଖାଲି କହିଦେବେ ଆମର ଏ ଦିନ ଦରକାର ଏତିକି ଏଇ ଟାଇମରେ ଦରକାର ଟାଇମ୍ଟା କେତେବେଳକୁ ପୁଣି ଟାଇମ୍ଟା କହିଲେ ଆମେ ସେଇ ଟାଇମ୍ରେ ଦେବୁନା

ଆଜ୍ଞା ଆଜ୍ଞା ଆଜ୍ଞା

ସବୁ ଏକ୍ସଟ୍ରା ଯିବ